ମୁଁ ଜଗନ୍ନାଥଙ୍କର ଗୀତ ଗୁଡ଼ିକ ଶୁଣିବାକୁ ଭଲ ପାଏ ଆମର ବଡ଼ ଠାକୁର ଜଗନ୍ନାଥ ଆଉ ମନ୍ଦିରରେ ଆଉ ଯେଉଁ ପର୍ବ ପର୍ବାଣି ହୁଏ ଦୋଳଯାତ୍ରା ଆଉ ଆମର ଭିକାରି ବଳ ଅରବିନ୍ଦ ମୁଦୁଲି ଆଉ ତାଙ୍କର ଜଗନ୍ନାଥଙ୍କର ଭଜନ ଜଣାଣ ଭଲ କଣ୍ଠ ସ୍ୱରରେ ବୋଲନ୍ତି ଆଉ ବହୁତ ସୁନ୍ଦର ଲାଗେ ଅନ୍ୟ ସମୟରେ ସବୁବେଳେ ଶୁଣିବାକୁ ଇଚ୍ଛା ହୁଏ ତା ସଙ୍ଗେ ସଙ୍ଗେ ରାଧା କୃଷ୍ଣଙ୍କର ଶ୍ରୀ ଚୈତନ୍ୟ ଦେବଙ୍କର ଯେଉଁ ନାମ ଆଉ ରାଧା କୃଷ୍ଣଙ୍କର ଯେଉଁ ଭକ୍ତି ସଙ୍ଗୀତ ଆଉ ମୋତେ ବହୁତ ଭଲ ଲାଗେ ଆମର ଯେଉଁ ଶୈଳଭାମା ଅନୁସୟା ନାଥ ଆଉ ଇରା ମହାନ୍ତି ଆଉ ନମିତା ଅଗ୍ରଵାଲା ଆଉ ଶିବଙ୍କର ରାଧାକୃଷ୍ଣଙ୍କର ଆଉ ମାଆଙ୍କର ମା ତାରିଣୀଙ୍କର ଯେଉଁ ଭଜନ ଜଣାଣ ସବୁ ବୋଲନ୍ତି ମୋତେ ବହୁତ ଶୁଣିବାକୁ ଇଚ୍ଛା ହୁଏ ଆଉ ମନ୍ଦିର ମାନଙ୍କରେ ପର୍ବ ପର୍ବାଣି ମାନଙ୍କରେ ଆଉ ସେ ସଙ୍ଗୀତ ଗୁଡ଼ିକ ମୁଁ ସବୁବେଳେ ଶୁଣିବାକୁ ଇଚ୍ଛା କରେ ମୋର ଆଗ୍ରହ ଥାଏ ସବୁବେଳେ ଏହି ଗୀତ ଗୁଡିକ କେମିତି ଶୁଣିବି ଏହିଟା ଶୁଣିଲେ ମନର ଯେତେ ଆପଣଙ୍କର ଦୁଃଖ କଷ୍ଟ ଥିବ ଆଉ ଯେତେ ଅଭାବ ଅନାଟନ ଥିବ ଯଦି ପ୍ରଭୁଙ୍କର ମାଙ୍କର ସେ ଭଜନ ଜଣାଣ ଆପଣ ଶୁଣିବେ ସେହି ସମୟ ଟା ଆପଣ ସଂସାରରୁ ବାହ୍ୟଜଗତରୁ ନିଶ୍ଚିନ୍ତ ଲୟ ଭକ୍ତି ସେ ପ୍ରଭୁଙ୍କ ଆଡ଼କୁ ଯିବ ଆଉ ଆପଣ ସାଂସାରିକ ଜଞ୍ଜାଳରୁ ଆପଣଙ୍କ ମତିଷ୍କ ଟିକେ ଫ୍ରି ରହିବ